ଆମ ରାଜ୍ୟରେ ଇତିହାସ ସହିତ ବନ୍ଧା ହୋଇଥିବା ବହୁତ କିଛି ଗୁରୁତ୍ୱପୂର୍ଣ୍ଣ ଲ୍ୟାଣ୍ଡମାର୍କ୍ ଅଛି ଯେମିତିକି କହିବିକି ଆମର ମନ୍ଦିର ଦୁର୍ଗପ୍ରସାଦ ସଂଗ୍ରହାଳୟ ଏବଂ ଆମ କୋଣାର୍କର ସୂର୍ଯ୍ୟମନ୍ଦିର ବି ବହୁତ ଗୁରୁତ୍ୱପୂର୍ଣ୍ଣ ଲ୍ୟାଣ୍ଡମାର୍କ୍ ଗୋଟେ ତା'ର କିମ୍ବଦନ୍ତୀ ଆଗକୁ ବହୁତ ଇତିହାସରୁ ଗଢ଼ି ଆସିଛି କୋଣାର୍କ ମନ୍ଦିରର ମୁଣ୍ଡି ବି ମଧ୍ୟ ମରା ହେଇଥିଲା କୋଣାର୍କ ମନ୍ଦିର ଏତେ ପ୍ରସିଦ୍ଧ ଯେ ବାହାରୁ ବହୁତ ଗୁଡ଼ାଏ ଲୋକ ଆସିକି ଆମ କୋଣାର୍କ କୁ କୋଣାର୍କ ମନ୍ଦିର ବୁଲିବାକୁ ଆସନ୍ତି ଏବଂ ବାହାରୁ ବିଦେଶରୁ ବି ଲୋକ ବହୁତ ଆସିକି କୋଣାର୍କ ମନ୍ଦିରରେ ବୁଲିଛନ୍ତି ବୁଲିକି ଯାଇଛନ୍ତି ସେଇଟା ଆମର ଗୋଟେ ଆମ ଓଡ଼ିଶାରେ ବା ଆମ ଇଣ୍ଡିଆରେ ଗୋଟେ ବା ଗୋଟେ ଗର୍ବ ଗୌରବ କହିଲେ ବି ଚଳେ କାହିଁକିନା ଯେହେତୁ ଦେଶ ବିଦେଶରୁ ଲୋକ ଆସିଛନ୍ତି ଆମ ଓଡ଼ିଶାରେ ଗୋଟେ ଭଲ କିମ୍ବଦନ୍ତୀଟେ ଆଗରୁ ରହି ଆସିଛି ଆଉ ପୁରୀ ପୁରୀ ଜଗନ୍ନାଥ ମନ୍ଦିର ବି ଆମ ଓଡ଼ିଶାର ଗୋଟେ ବହୁତ ଗୋଟେ ବଡ଼ଠାକୁର

ଆଁ ଏଇଟା ବି ଆମ ଓଡ଼ିଶା ଆମ ଇଣ୍ଡିଆର ବହୁତ ଗୋଟେ ବଡ଼ ଗର୍ବର କଥା ଆଁ ତା' ସହିତ ଆମର ବିଭିନ୍ନ ପ୍ରକାର ଦୁର୍ଗ ମଧ୍ୟ ଅଛି ଯେମିତି ବାରବାଟୀ ଦୁର୍ଗ ବାରବାଟୀ ଦୁର୍ଗରେ ଆମର କ୍ରିକେଟ୍ ଖେଳ ହୁଏ ଭଲି ଖେଳ ହୁଏ ଫୁଟବଲ୍ ଖେଳ ହୁଏ ହକି ଖେଳ ମଧ୍ୟ ହୁଏ ଆ ବାରବାଟୀ କଟକ ବିଡ଼ାନାସୀ ବାରବାଟୀଟା ଆମର ଦୁର୍ଗଟା ବହୁତ ଆଗରୁ ପ୍ରସିଦ୍ଧ ସେଇଟା ଆଁ ସେଠିକି ବହୁତ ବଡ଼ ବଡ଼ ରାଜା ମଧ୍ୟ ଆସିଛନ୍ତି ଆଁ ଏବଂ ବହୁତ ବଡ଼ ବଡ଼ ଲୋକ ମଧ୍ୟ ସେଠିକି ଆସନ୍ତି ବିଭିନ୍ନ ପ୍ରକାର ଖେଳ ମଧ୍ୟ ସେଇଠି ହୁଏ ତା'ର ଗୋଟେ ବହୁତ ଭଲ ଐତିହାସିକ ପୂର୍ଣ୍ଣ ରହିଛି ଆଉ ଗୋଟେ କଥା କହିବି ପ୍ୟାଲେସ୍ ନୀଳଗିରି ପ୍ୟାଲେସ୍ଟା ବି ଗୋଟେ ଆମ ବାଲେଶ୍ୱର ଜିଲ୍ଲାର ଗୋଟେ ଭଲ ପ୍ୟାଲେସ୍ ଯେଉଁଥିରେକି ଲୋକମାନେ ସେଠିକି ମଧ୍ୟ ବହୁତ ଲୋକମାନେ ଆସନ୍ତି ବହୁତ ବିଦେଶୀ ଲୋକମାନେ ଆସନ୍ତି ବୁଲିବା ପାଇଁକି ଆଉ ସେଇଟା ଆମ ସମସ୍ତଙ୍କର ବହୁତ ଭଲ ଗର୍ବର କଥା ଆମ ଓଡ଼ିଶାରେ ବିଭିନ୍ନ ପ୍ରକାର ଇତିହାସ ସହିତ ବନ୍ଧା ହେଇ ଅଛି ଏ କିମ୍ବଦନ୍ତୀ ଗୁଡ଼ାକ ଲେଖା ହଉ କିମ୍ବା କୋଣାର୍କ ସୂର୍ଯ୍ୟମନ୍ଦିର ପୁରୀ ଜଗନ୍ନାଥ ମନ୍ଦିର ହଉ ଦୁର୍ଗ ହଉ ବାରବାଟୀଦୁର୍ଗ ହଉ ପ୍ରାସାଦ ହଉ ବିଭିନ୍ନ ପ୍ରକାର ଭଲ ଭଲ ପ୍ରାସାଦ ମାନଙ୍କରେ ମଧ୍ୟ ଲୋକମାନେ ଆସିକି ରୁହନ୍ତି ବୁଲାବୁଲି କରନ୍ତି ବାହାରୁ ଆସନ୍ତି ତ ଏଇଟା ଆମ ପାଇଁକି ବହୁତ ଗୋଟେ ବଡ଼ ଗୁରୁତ୍ୱପୂର୍ଣ୍ଣ ଲ୍ୟାଣ୍ଡମାର୍କ ରହିଛି